ଆମ ଗାଁ ସହର ବା ମହାନଗରରେ ଥିବା ଶିଶୁ ଶ୍ରମିକ ସମସ୍ୟା ସାଧାରଣତଃ ହେଉ ନାହିଁ କାରଣ ଅଠର ବର୍ଷରୁ ଉର୍ଦ୍ଧ୍ଵ ପିଲାମାନେ କାମ କରୁଛନ୍ତି ଏହା ମଧ୍ୟ ଯଦି କଦବା କ୍ଵଚିତ କେଉଁଠି ହେଉଛି ତା'ହେଲେ ଏହାକୁ ରୋକାଯିବା ନିହାତି ଭାବେ ଦରକାର